ଆମର କ୍ଷୁଦ୍ର ଫାର୍ମ ଗୁଡ଼ିକ ହେଉଛି କୁକୁଡ଼ା ଫାର୍ମ ଆମର ଗାଈ ଫାର୍ମ ଆମର ଛତୁ ବି ଫାର୍ମ କରୁଛନ୍ତି ଛତୁ ଆଦାୟ ହେଉଛି ଏବଂ ଏଗ୍ରିକଲଚର୍ ଫାର୍ମ ବି ଅଛି ସେଠି ବି କରୁଛନ୍ତି ଆମର ଛେଳି ଫାର୍ମ ବି କରୁଛନ୍ତି ଏଥିରୁ ବହୁତ ଉପକୃତ ହେଉଛନ୍ତି ଏବଂ କୁକୁଡ଼ା ଫାର୍ମରେ ଅଣ୍ଡା ବି ବିକ୍ରି ହୁଏ ଏବଂ ଫାର୍ମ କୁକୁଡ଼ା ବି ସେଥିରେ ବିକ୍ରି କରାଯାଏ ଆମର ଛେଳି ଫାର୍ମରେ ଛେଳି ବି ଅଧିକ ଅଧିକ ଟଙ୍କାରେ ବିକ୍ରି କରାଯାଏ ଅଧିକ ଲାଭବାନ ଆମେ ହେଉ ଏବଂ ଛତୁ ଫାର୍ମରେ ଛତୁ ଅଧିକ ପରିମାଣରେ କରି ଅଧିକ ଟଙ୍କାରେ ଆମେ ମାର୍କେଟ୍ରେ ବିକ୍ରି କରିପାରୁ ଅଧିକ ଲାଭବାନ ଆମେ ପାଉଛୁ ଏବଂ ଏଗ୍ରିକଲଚର୍ରେ ଆମର ପରିବା ପତ୍ର ବିଭିନ୍ନ ପ୍ରକାର ଆମେ ଫାର୍ମରେ କରିଥାଉ ବାଇଗଣ ଭେଣ୍ଡି ଏବଂ କଖାରୁ ଓ କଲରା ଏଇ ଜାତୀୟ ବେନ୍ସି ଏଇ ଜାତୀୟ ଗଛ ଆମେ ଲଗାଇ ଏଥିରୁ ଆମେ ପ୍ରଚୁର ଲାଭବାନ ହେଇଥାଉ ଏଣୁକରି ଆମେ ଲାଭବାନ ହେଲୁ ହେ ଲୋକଙ୍କ ପାଖରେ ବି ଆମେ ପହଞ୍ଚାଇ ଦେଉଛୁ ସେଇ ଜିନିଷ ଲୋକ ସେମାନେ ବହୁତ ଖୁସି ହୁଅନ୍ତି ପାଆନ୍ତି ଏବଂ ଅଧିକ ଟଙ୍କା ଲାଭବାନ ହଉ ଏବଂ ଲୋକ ବି ସୁବିଧାରେ ସେମାନେ ଜିନିଷଟା ପାଇପାରନ୍ତି